ଆମ ଅଞ୍ଚଳର ମନୋରଞ୍ଜନ କାର୍ଯ୍ୟକଳାପ ପାଇଁ ଶପିଂ ମଲ୍ ପାର୍କ ଏବଂ ସିନେମା ହଲ୍ ସବୁ ରହିଅଛି ବର୍ତ୍ତମାନ ମନୋରଞ୍ଜନ ପାଇଁ ଶପିଂ ମଲ୍ ହେଲା କଲିକତା ବଜାର ଭି ଟୁ ବିଗ୍ ବଜାର ଏବଂ କୋଲକାତା ବଜାର ଏହି ସବୁ ରହିଛି କୋଲକାତା ବଜାର ଭି ଟୁ ଭି ଟୁରେ ବିଭିନ୍ନ ପ୍ରକାରର ଦରଦାମ୍ର ଜିନିଷ ମିଳିପାରେ ଏବଂ ଲୋକମାନେ ବିଭିନ୍ନ କିସମର ଜିନିଷ କିଣି ପାରନ୍ତି ବିଶାଲ ଯେମିତି ଅଛି ବିଶାଲରେ ମଧ୍ୟ ସେମିତି ବିଭିନ୍ନ ପ୍ରକାରର ଜିନିଷ ଅଛି ଯେଉଁ ରେଟ ଯେଉଁ ଧନୀ ହେଉ ବା ଗରିବ ହେଉ ଯେଉଁ ରେଟ୍ରେ ଜିନିଷ ଖୋଜିବେ ତାହା ସେଠି ସମସ୍ତ ଜିନିଷ ଥାଏ ଏବଂ ସେଠି ବୁଲିକରି ଲୋକମାନେ ଶପିଂ କରନ୍ତି ଏବଂ ଆସନ୍ତି ପାର୍କ କହିଲେ ଆମର ଏହି ସ୍ମାର୍ଟ୍ ପାର୍କ ସବୁ ଜାଗାରେ ହୋଇଗଲାଣି ଏବଂ ସନ୍ଧ୍ୟା ସନ୍ଧ୍ୟାର ସନ୍ଧ୍ୟା ସମୟରେ ଅଧିକାଂଶ ଆବାଳବୃଦ୍ଧବନିତା ପାର୍କମାନଙ୍କୁ ଯାଇ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର କ୍ରୀଡ଼ା କୌଶଳ ସବୁ ଲଗାଯାଇଛି ସେଠି ତାଙ୍କର ପ୍ରାକ୍ଟିସ କରନ୍ତି ଏବଂ ପାର୍କରେ ବୁଲନ୍ତି ଏବଂ ତାଙ୍କ ମନୋରଞ୍ଜନ କରନ୍ତି ସିନେମା ହଲ୍ ଆସ୍ତେ ଆସ୍ତେ ଦିନକୁ ଦିନ ବନ୍ଦ ହେବାରେ ଲାଗିଲାଣି ଅଧିକାଂଶ ସିନେମା ହଲ୍ ଆଉ ଲୋକମାନେ ଯାଉନାହାନ୍ତି ଯଦି ଯାଉଛନ୍ତି ମଲ୍ ବା ପାର୍କକୁ ଯାଉଛନ୍ତି